ମହେଶବାବୁ ଆପଣ ମତେ ବାଲେଶ୍ଵରରେ ବିଭିନ୍ନ ପର୍ଯ୍ୟଟନୀୟ ସ୍ଥାନ ବା ପରିଦର୍ଶନୀୟ ସ୍ଥାନ ବୁଲାଇ ଆଣି ଘରେ ପହଞ୍ଚେଇ ଦେଇ ଥିବାରୁ ସୁରକ୍ଷିତ ଭାବେ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଦଉଛି